ମୁ ମିସୋ ରୁ ଗୋଟିଏ ରିଅଲ ମି ଇୟରଫୋନଟା କିଣିଥିଲି ତ ଦେଖିବାକୁ ବହୁତ ଭଲ ତାର ପ୍ରାଇସ୍ ମଧ୍ୟ ବହୁତ ଅଧିକ ପାଞ୍ଚଶହ ଟଙ୍କା ଥିଲା ତାର ପ୍ରାଇସ୍ ବ୍ୟବହାର କଲି ଦୁଇ ଚାରି ଦିନ ଗଲା ଗୋଟିଏ ପଟର ବାଜିବାର ବନ୍ଦ ହୋଇଗଲା ଆଉ ସପ୍ତାହଟିଏ ଗଲା ପୁଣି ଆଉ ସେ ପ୍ରବ୍ଲେମ୍ ଗୋଟେ ପଟର ଇୟେ ଟା ସ୍ପିକର୍ଟା ଖରାପ ହୋଇଗଲା ତ ମୁଁ ମାସଟିଏ ବି ହୋଇନି ସେ ଇୟରଫୋନକୁ ଏତେ ପଇସା ଦେଇକି କିଣିଲି ଯେ ମାସଟେ ବି ଗଲାନି ବ୍ୟବହାର କରିବା ପାଇଁ ଏତେ ପଇସା ଅଧିକ କିନ୍ତୁ ତା'ର କାମ ବହୁତ ଇୟେ ମୁ ଆଉ ସେଇ ଇୟରଫୋନଟା ଛିଣ୍ଡିକି ଫୋପଡ଼ିଦେଇସାରିଲିଣି କାରଣ ଏତେ ପଇସା ଦେଇକି କିଣିଥିଲି ମନ ବହୁତ ଖରାପ ହୋଇଗଲା ମାସଟିଏ ବି ଗଲାନାହିଁ ୟୁଜ କରିବା ପାଇଁ ଭଲ ବାଜୁଥିଲା ପ୍ରଥମେ ପ୍ରଥମେ କିନ୍ତୁ ଦୁଇ ଚାରି ଦିନରେ ଗୋଟିଏ ସାଇଡର ସ୍ପିକର୍ଟା ଖରାପ ହୋଇଗଲା